ହ୍ୟାଲୋ କ୍ୟାବ୍ବାଲା ଭାଇ ମୁଁ ସରୋଜ ସାହୁ କହୁଛି ଆପଣଙ୍କୁ ଗୋଟେ କ୍ୟାବ୍ ବୁକିଂ କରିବା ପାଇଁ କାମ ଥିଲା କାହିଁକିନା ମୋ ଫ୍ୟାମିଲି ଲୋକ ମୁମ୍ବାଇ ସହରରେ ବାସ କରୁଛନ୍ତି ତେଣୁ ମୁଁ ଆପଣଙ୍କୁ କଲ୍ କରିଛି କି ସେ ଆପଣ କ୍ୟାବଟି ବୁକ୍ କରିଦେଲେ ମୋ ଫ୍ୟାମିଲି ଲୋକ ଆସିପାରିବେ ସେଥିପାଇଁ କାରଣ ମୋ ଫ୍ୟାମିଲି ଲୋକ ଆମେ ପାଞ୍ଚ ଜଣ ଅଛୁଁ ସେମାନେ ମୁମ୍ବାଇରେ ଚାକିରୀ କରନ୍ତି ତେଣୁ ସେମାନେ ନିଜ ମାତୃଭାଷାଙ୍କୁ ନିଜ ମାତୃଭାଷା ଜାଗାରେ ପହଞ୍ଚିବା ପାଇଁ ଚାହାଁନ୍ତି ତେଣୁ ଆପଣ କ୍ୟାବ୍ ଗୋଟେ ବୁକିଂ କରିଦେଇପାରିବେ କି ମୋ ଏଡ୍ରେସ୍ ହେଉଛିି ବଲାଙ୍ଗୀର ଡିଷ୍ଟ୍ରିକ୍ଟ ରୋଧ ପୋଷ୍ଟ ଅଫିସ୍ ମହୁଲପଲି ବ୍ରାମରୀ ଆପଣ ଏହି ଆଡ଼୍ରେସ୍ରେ କ୍ୟାବ୍ଟି ବୁକିଂ କରିଦେଲି ମୋ ଫ୍ୟାମିଲି ଲୋକ ଏଠାକୁ ଆସିପାରିଥାନ୍ତେ ସେଥିପାଇଁ ଆପଣ କୁଶଳ ଭାବରେ ସେହି କାର୍ଯ୍ୟଟିକୁ କରିଲେ ସେ କାମଟିଏ ଭଲ ଭାବେ ହୋଇଥାନ୍ତା ଆପଣ ଯଦି ଜଲ୍ଦି ସେଇ କ୍ୟାବ୍ଟା ବୁକିଂ କରିଦେଇ ଥିଲେ ଏ ଜାଗାକୁ ମୋ ଫ୍ୟାମିଲି ଲୋକ ପହଞ୍ଚି ପାରନ୍ତି ଏବଂ ତାଙ୍କର କାର୍ଯ୍ୟଟି ଶୁଭମଙ୍ଗଳ ହୋଇପାରିବ କାରଣ ଆପଣ ଯଦି ଏହି କାମଟି କରିଦେଲେ ସେମାନେ ଭଲ ଭାବରେ ଘରକୁ ଆସିପାରିବେ ଏବଂ ଆନନ୍ଦ ସହିତ ଆସିପାରିବେ କ୍ୟାବ୍ ବୁକିଂ ଦ୍ୱାରା ସେମାନଙ୍କୁ ସହଜରେ ଆସିବାକୁ ହେବ ଟ୍ରେନ୍ରେ ଆସିଲା ବେଳେ ସେମାନେ ବହୁତ ଅସୁବିଧାଟିଏ ଭୋଗିଥାନ୍ତି ତେଣୁ ଆପଣ କ୍ୟାବ୍ଟି ବୁକିଂ କରିଦେଲେ ସେମାନେ ନିଜ ଜାଗାକୁ ଆସି ପାରିବେ ଏଣୁ ଆପଣ କ୍ୟାବ୍ଟିକୁ ବୁକିଂ କରିଦେବେ ମୋ ବାପାଙ୍କ ନାମ ହେଉଛି ତ୍ରିଲୋଚନ ସାହୁ ମାଆଙ୍କ ନାମ ତପଷ୍ପିନୀ ସାହୁ ଏବଂ ମୋ ଭାଇ ଦୁଇ ଜଣ ଅଛନ୍ତି କାହାକୁ ଧରିକି ଆପଣ ଆସିବେ ମୁଁ କହିଦଉଛି ଆପଣ ଯେ ଯେତିକି ଟଙ୍କା ନେବେ ଏଠାକୁ ଆସିଲେ ମୁଁ ତାହା ପେ କରିଦେବି